ଆଜିକାଲି ସବୁ ରୋଷେଇ ପାଇଁ ବିଦ୍ୟୁତିକ ଉପକରଣ ଗୁଡ଼ିକ ବ୍ୟବହାର କରୁଛନ୍ତି ଯେମିତିକି ଗ୍ରାଇଣ୍ଡର୍ ଗ୍ୟାସ୍ ସିଲିଣ୍ଡର୍ ଓଭେନ୍ ମିକ୍ସଚର୍ ଇତ୍ୟାଦି ଆଗକାଳରେ ଏତେ ସବୁ ବିଦ୍ୟୁତିକ ଉପକରଣ ବ୍ୟବହାର କରାଯାଉନଥିଲା ଆଗକାଳରେ ଗ୍ରାଇଣ୍ଡର୍ ବଦଳରେ ସବୁ ସମସ୍ତେ ପଥରର ଶିଳବଟାରେ ବଟା ବଟି କରି ରୋଷେଇବାସ କରୁଥିଲେ କିନ୍ତୁ ଆଜିକାଲି ସବୁ ବୈଦ୍ୟୁତିକ ଉପକରଣ ବ୍ୟବହାର କରି ଗ୍ରାଇଣ୍ଡର୍ ୟୁଜ୍ କରି ସବୁ ଗୋଟେ ସେକେଣ୍ଡରେ ସବୁ ବଟା ବଟି କରି କରିଦେଉଛନ୍ତି ଆଗକାଳରେ ସବୁ କାଠରେ ରୋଷେଇବାସ କରୁଥିଲେ ଗରମ ଶୀତ ଯେ ସବୁବେଳେ ମିଶା କାଠରେ ରୋଷେଇବାସ କରୁଥିଲେ ବର୍ଷା ଦିନରେ କାଠ ଓଦା ହେଇଯାଉଥିଲା ମିିଶା ସମସ୍ତେ କଷ୍ଟରେ ରୋଷେଇବାସ କରିକିନା ଚଳୁଥିଲେ ମାତ୍ର ଏବେ ସମସ୍ତେ ଗ୍ୟାସ୍ ସିଲିଣ୍ଡର୍ ୟୁଜ୍ କରି ବହୁତ ସହଜରେ ଜୀବନଯାପନ କରୁଛନ୍ତି